ଆଜ୍ଞା ନମସ୍କାର ଆଜ୍ଞା ଦଧିବାମନ କହୁଛନ୍ତି ତ ଆଜ୍ଞା ଆଜ୍ଞ ଆଜ୍ଞ ଆଜ୍ଞା ମୁଁ ବିପ୍ଳମାଧବରୁ କହୁଥିଲ ସନ୍ଦୀପ୍ତ ସାହୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜି ଗୋଟେ ଅର୍ଡ଼ର ଦେଇଥିଲି କାଲି ପାଇଁ ଡେଲିଭରି ପାଇଁ ଦେଇଥିଲି ଆଜ୍ଞା ହେଇ ହେଇଯିବ କାଲି କି କ'ଣ କହିଲେ ହଁ କାଲି ପାଇଁ କାଲି ପାଇଁ କୋଡ଼ିଏଟା ମିଲ ଆଜ୍ଞା ହେଇଯିବ ତ ଆଜ୍ଞା ଧନ୍ୟବାଦ ଠିକ ଠିକ୍ ଟାଇମରେ ପହଞ୍ଚେଇଦେବେ ତ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ଗୋଟେ ଅସୁବିଧା ଆଜ୍ଞା ହେଇଗଲା

କ'ଣ କହିବି ଆଜ୍ଞା ଆଜ୍ଞା ଅସୁବିଧାଟା ଆଜ୍ଞା ରହିଲା କ'ଣ ନା ଆମର ଥାଳି ଆପଣ ସିନା ଦେବେ କିନ୍ତୁ ଖାଇବା ପାଇଁ କିଛି ସରଞ୍ଜାମ ରହିବା ଆବଶ୍ୟକତା ଅଛି କେଉଁଠୁ ଆରେଞ୍ଜମେଣ୍ଟ ହେଇପାରିବ କି

ଟିକେ କାଇଣ୍ଡଲି ଟିକେ କରିଦେଲେ ସର୍ଭିସ ଟିକେ ଦେଲେ ବହୁତ ଭଲ ହୁଅନ୍ତା ଆଜ୍ଞା ଆଜ୍ଞା ହେଇପାରିବ ତ ଆଜ୍ଞା ଆପଣ ସମସ୍ତେ ପଇସା ଦେବେ ଆପଣ ଯେଉଁ ଯେଉଁ ଆଡ଼ଭାନ୍ସ ପଇସା ଦେଇଛି ଆପଣ ଆଉ ଯେତେବେଳେ ଦେବେ ସେ ରେଷ୍ଟ ପଇସାରେ ମୁଁ ଆପଣଙ୍କୁ ଡେଲିଭରି କରିଦେବି ଆଜ୍ଞା ଆଜ୍ଞା ହଁ ହଁ କିଛି ନାହିଁ ଆପଣ ଯଦି ଫୋନ ପେ'ରେ ପଇସା ନେବେ ନେବେ ନହେଲେ କ୍ୟାସରେ ଯଦି ଚାହିଁବେ କ୍ୟାସରେ ବି ନେଇପାରିବେ କ'ଣ କହିଲେ ଡେଲିଭରି ପିଲା ହଁ ଚାହିଁଲେ ବି ଦେଇଦେବେ କିଛି ନାଁ ଆପଣ ଯେବେ ଦେବେ ଯେଉଁ ଆଡ଼ଭାନ୍ସ ପଇସା ରେଷ୍ଟ ପଇସା କାଟିକିରି ଆମେ ଆପଣଙ୍କୁ ଦେଇଦବୁ କିଛି ଅସୁବିଧା ନାହିଁ କିନ୍ତୁ ଟିକେ କାଇଣ୍ଡଲି ଟିକେ କାହା ଦ୍ୱାରା ହେଇ ପାରିବ ଟିକେ ଆରେଞ୍ଜମେଣ୍ଟ କରନ୍ତୁ କାହିଁନା ଆପଣ ସିନା ପଠେଇଦେବେ କିନ୍ତୁ ହେଲେ ଖାଇବା ପାଇଁ ତ ପୁଣି ବାସନଟା ଆବଶ୍ୟକ ତେଣୁ ଟିକେ କାଇଣ୍ଡଲି ଟିକେ ଦୟାକରି ଟିକେ ବନ୍ଦୋବସ୍ତ କରିଦିଅନ୍ତୁ ଏବଂ ଟିକେ ସେଇଟା ହେଇଯିବ ଆଜ୍ଞା ସବୁ ହେଇଯିବ ତ ଆଜ୍ଞା ଟିକେ ଜିନିଷ ଟିକେ ଭଲ କ୍ୱାଲିଟିର ଟିକେ ଦେବେ ଭଲ ଜିନିଷ ଟିକେ ଦେବେ କାହିଁକିନା ସମସ୍ତେ ଖାଦ୍ୟଟା ଆପଣଙ୍କର ଡିମାଣ୍ଡ ଗୋଟେ ଆମେ ବି ବାସକୁ ଆପଣଙ୍କଠୁ ମୁଁ ଆଗ ଆଗଥରକ ପନ୍ଦରଟା କୋଡ଼ିଏଟା ମିଲ୍ ବି ଅର୍ଡ଼ର ନେଇଥିଲି ତା'ପରେ ବି ଆଜ୍ଞା ନାଇଁ ନାଇଁ ଖରାପ କଥା ମୁଁ କହୁନି ଆଜ୍ଞା ଶୁଣନ୍ତୁ ଆଜ୍ଞା ମୁଁ କଥା ଯେଲେ ଅଲଗା କଥା କିନ୍ତୁ ଯେପର୍ଯ୍ୟନ୍ତ ଲୋକ ଖାଇବେ ନା କୋଡ଼ିଏ ଜଣ ଲୋକ ହେଲେ ସେମାନେ ଯେମିତି ଆପଣ କହିଲେ ଆପଣଙ୍କ ଡିମାଣ୍ଡଟା ବି ବଢ଼ିବ ଆପଣ ବି ଜିନିଷଟା ନେଇପାରିବେ ଆଜ୍ଞା ଆଜ୍ଞା ଠିକ୍ ଅଛି ରଖିଲି ଆଜ୍ଞା ନମସ୍କାର ଆଜ୍ଞା